ସଂସଦରେ ରାଜ୍ୟର ଯେଉଁ ପ୍ରତିନିଧିତ୍ୱ ବିଷୟରେ ଯଦି କହିବାକୁ ଗଲେ ପ୍ରାୟତଃ ବି ଜେ ଡ଼ି ବି ଜେ ଡ଼ି ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଯାଆନ୍ତି ଯେଉଁ ସଂସଦର ପ୍ରତିନିଧିତ୍ୱ ଭାବରେ ଯେଉଁ ଆମର ଥିଲେ ଅନୁଭବ ମହାନ୍ତି ତାଙ୍କେ ମଧ୍ୟ ଜଣେ ସାଂସଦ ଥିଲେ ତାଙ୍କେ ମଧ୍ୟ ଯାଇ ପ୍ରତିନିଧିତ୍ୱ କରୁଥିଲେ କିନ୍ତୁ ଯେଉଁ ପ୍ରାଧାନ୍ୟ ଅଛି ବି ଜେ ଡ଼ି ସରକାରଙ୍କର ପ୍ରାଧାନ୍ୟ ଅଛି ସେଇଟା ଏତେ ଗୁରୁତ୍ୱପୂର୍ଣ୍ଣ ନାହିଁ ବୋଲି ମନେ କରୁଛି ଏ ବର୍ଷ ଅନ୍ୟ ର ଆମର ଦଳର ନେତାମାନେ ମଧ୍ୟ ଥି ଗଲେ ଭଲ ହୁଅନ୍ତା